ଆପଣ ମୁଁ ନେଇଥାନ୍ତି ମୋବାଇଲ୍ ଯେ ଆସିଥିଲି ଆପଣଙ୍କ ଦୋକାନକୁ ସେଇଥିପାଇଁ ଫୋନ୍ କରିଥିଲି ମୁଁ ତ ନେଇଥାନ୍ତି ମୋ ଜେଜେବାପାଙ୍କ ପାଇଁ ମୋବାଇଲ୍ଟେ ନେଇଥାନ୍ତି ମୋ ଜେଜେବାପା ତ ହେଲେଣି ଅଶି ବୟସର ହେଲେଣି ତାଙ୍କପାଇଁ ସେଟ୍ଟେ ଭାବୁଥିଲି ନେଇଥାନ୍ତି ଭାବୁଥିଲି କଣ ନେଇଥାନ୍ତି ବୋଲି ସେଥିପାଇଁ

ହଁ ମୁଁ ସେ ନୋକିଆଟା ଭାବୁଥିଲି ନେଇ ହଁ ମୁଁ ତ ଭାବୁଥିଲି ସେ ନୋକିଆ ସେଟ୍ ଟା ନେବାପାଇଁ ସେଇଟା ଭଲ ବି ରହିବ ନୋକିଆ ସେଟ୍ ଟା ଆଗରୁ ବି ୟୁଜ୍ କରିଛନ୍ତି ଆଉ ଗୋଟେ ପାଇଁ ଏବେ ନୂଆ ଆସିଛି ଜିଓର ଛୋଟଟେ ଆସିଛି ଗୋଟେ ତାଙ୍କୁ ସବୁ ଦେଖାଦେଖି ହେଉଛି ଅଶି ବର୍ଷର ଚଲାଚୁଲି ଦେଖାଦେଖି ସବୁ ହେଉଛି ଆଉ ଭାବୁଥିଲି ନେଇଥାନ୍ତି ଜିଓ ନହେଲେ ଇଏ ଯୋଉଟା ଆପଣ ଭାବୁ କହୁଛନ୍ତି ଇଟା ଭଲପଡ଼ିବ ନାଁ ଆଉ ତାହେଲେ ଜିଓର କେତେ ପେମେଣ୍ଟ ଅଛି କେତେ ଦେବେ ଏଇନାକେ ଏବେ ପଇସା କେତେ ପଡ଼ିବ

ହଉ ତାହେଲେ ମୁଁ ତାହେଲେ ଭାବୁଛି ନୋକିଆଟା ନେବି ତାହେଲେ ଆପଣ ଭାଇ କେତେ ଭଉଣୀ କେତେବେଳେ ରହିବେ ଆପଣ ସଂପୂର୍ଣ୍ଣ ପୁରା ରହୁଛନ୍ତି ଦୋକାନରେ ନା ଆପଣଙ୍କ ଷ୍ଟାଫ୍ ରହୁଛନ୍ତି ହଉ ତାହେଲେ ମୁଁ ମୁଁ ତାହେଲେ କାଲି ଯିବି